ଘୋଡ଼ା ଚଢ଼ିବା ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ହେଉଛି ପ୍ରଥମେ ଆମେ ଲୁଗାକୁ ଭିଡ଼ି ଘୋଡ଼ାର ଲଗାମକୁ ଧରିକି ତାର ପେଡାଲ ପରିକା ଗୋଟିଏ ଥାଏ ସେଇଥିରେ ପାଦ ରଖିକି ଗୋଡ଼ ବୁଲେଇକି ଆମେ ବସିବା ଏବଂ ତା'ର ସଫଳତା ହେଉଛି ଆମେ ଘୋଡ଼ାରେ ବସିବା ପରେ ତା'ର ବସିପାରିବା ପରେ ଘୋଡ଼ା ସାହାଯ୍ୟରେ ଆମେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରିବା ଏବଂ ତା'ର ଲଗାମ ଧରିକି ହିଁ ଗୋଡ଼ ସେ ତା'ର ପେଡାଲ ପରିକା ଥାଏ ସେଇଠେ ରଖିକି ତଳକୁ ଓହ୍ଲାଇ ପାରିବା